ମୁଁ ଯେହେତୁ ଜଣେ ଚାଷୀ ତେଣୁ ମୋର ଜମିରେ ଚାଷ କରିବା ପାଇଁ ଜଳସେଚନର ଆବଶ୍ୟକତା ରହିଛି ଆଉ ଏହି ଜଳସେଚନ କରିବା ପାଇଁ ବିଦ୍ୟୁତ ସଂଯୋଗ ନିହାତି ଆବଶ୍ୟକ

ଏହି ଜଳସେଚନ ପାଇଁ ବିଦ୍ୟୁତ ସଂଯୋଗ କରିବା ନିମନ୍ତେ ମୁଁ ସରକାରଙ୍କର ବିଭିନ୍ନ ଯୋଜନା କଣ ଅଛି ତାକୁ ପ୍ରଥମେ କୃଷି ବିଭାଗ ସହିତ ଯୋଗାଯୋଗ କରିବି ଏବଂ ସରକାରଙ୍କର ଅନୁମୋଦନ କ୍ରମେ ବିଦ୍ୟୁତ ବିଭାଗ ସହିତ ଯୋଗାଯୋଗ କରି ତା ପାଇଁ କଣ ସିଷ୍ଟମ ଅଛି ତାକୁ ମଧ୍ୟ ବୁଝିବି ତାପରେ ବିଦ୍ୟୁତ ସଂଯୋଗ ପାଇଁ ଦରଖାସ୍ତ ଦେବି ତାପରେ କଣ ଯୋଜନା ରହିଛି କୋଉ ସ୍କିମରେ ବିଦ୍ୟୁତ ସଂଯୋଗ ହୋଇ ପାରିବ କୃଷି ପାଇଁ ତାକୁ ମଧ୍ୟ ମୁଁ ଗୁରୁତ୍ଵ ଦେବି କାରଣ କୃଷି ପାଇଁ ଯଦି ଆମେ ବିଦ୍ୟୁତ ସଂଯୋଗ ଆଣିବା ତା ପାଇଁ ଆମକୁ କମ ଖର୍ଚ୍ଚ କରିବାକୁ ପଡ଼ିବ ଆଉ ବେଳେ ବେଳେ କଣ ହୁଏ ଆମେ କୃଷିରେ ଜଳ ସେଚନ କରିବା ପାଇଁ ବିଦ୍ୟୁତ ବହୁତ ସମୟରେ କଟା ଯାଇଥାଏ ତେଣୁ ବିଦ୍ୟୁତ ଯେତେବେଳେ ଲୋଡ଼ ସେଡ଼ିଂ ହେଇଯାଇଥାଏ ସେତେବେଳେ ଜଳସେଚନ ଠିକ୍ ଭାବରେ ହୋଇପାରେ ନାହିଁ ଏବଂ ଯେତେବେଳେ ଫସଲ ପାଣି ଦରକାର କରେ ସେତେବେଳେ ଜମିରେ ପାଣି ମଡ଼ାଯାଇ ପାରେ ନାହିଁ ଏଇଟା ହେଉଛି କୃଷକମାନଙ୍କର ସବୁଠାରୁ ବଡ଼ ସମସ୍ୟା ତେଣୁ କୃଷକକୁ ବିଦ୍ୟୁତ ଯେତେବେଳେ ନଥିବ ସେତେବେଳେ ଡିଜେଲ୍ ପେଟ୍ରୋଲ ଏବଂ କିରୋସିନ ଉପରେ ନିର୍ଭର କରି ଜଳସେଚନ କରିବାକୁ ପଡ଼ିଥାଏ ଏଥିପାଇଁ ମଧ୍ୟ କୃଷକ ଅଧିକ କିଛି ଖର୍ଚ୍ଚ କରିବାକୁ ପଡ଼ିଥାଏ ଇଏ ହେଉଛି ମୁଖ୍ୟ ସମସ୍ୟା